ଆଗକାଳର ଲୋକମାନେ ବା ବୁଢ଼ାମାନେ ଯେ କୌଣସି ଲୋକ ବି ହେଉ ଆଗ ଧୋତି ଗାମୁଛା ଇତ୍ୟାଦି ସେମାନେ ପିନ୍ଧୁଥିଲେ ଚପଲ ବି ପିନ୍ଧୁନଥିଲେ ଗାଡ଼ିରେ ଯିବା ଆସିବା କରୁଥିଲେ ହଳ ଗାଡ଼ି କିମ୍ବା ଶଗଡ଼ ଗାଡ଼ିରେ ଆଗକାଳର ଲୋକମାନଙ୍କୁ ଦେଖିଲେ ଏବେକାଳର ଲୋକମାନେ ବହୁତ ତଫାତ ଆଜିକାଲିର ପୁଅଝିଅ ମାନେ ସମସ୍ତେ ଜିନ୍ସ ପ୍ୟାଣ୍ଟ ଶାର୍ଟ ଚପଲ ଇତ୍ୟାଦି ବ୍ୟବହାର କରୁଛନ୍